ହେଲୋ ହେଲୋ ମ୍ୟାଡମ ତୁମ ହୋଟେଲରେ ରହୁଛି ମୋର ଟିକେ ଖାଇବା ଦରକାର ଥିଲା ଶହେ ପାଞ୍ଚ ରୁମ୍ରେ ଅଛି ପରା ହଁ ସାଧା ମିଲ୍ କେତେ ଲେଖାଏଁ ସାଧା ମିଲ୍ କେତେ ଲେଖାଏଁ ଚିକେନ ଆଉ ସାଧା ଚିକେନଟା କେମିତି ଏତେ ରେଟ୍ ପନିର ଆଉ ଛତୁ କେତେ ରେଟ୍ ଏତେ ରେଟ୍ କ'ଣ ପାଇଁ କରୁଛ

ମୁଁ ତ ବାହାରୁ ଆସିଛି ଆଉ ଟିକେ ରେଟ୍ କମାନ୍ତୁ ହଉ ତା'ହେଲେ ମୋ ପାଇଁ ଗୋଟେ ଚିକେନ ଗୋଟେ ପ୍ଲେଟ ଆଉ ସାଧା ମିଲ୍ ଦେବେ ପଠେଇ ଦିଅନ୍ତୁ ଥଣ୍ଡା କ'ଣ ଅଛି ଆଉ ମିଠା ବାସି ଅଛି ନା ଫ୍ରେଶ ଅଛି କିଏ ଜାଣି ଆମେ କ'ଣ ଦେଖୁଛୁ ଯଦି ଫ୍ରେସ୍ ଥିବ ତା'ହେଲେ ମୋତେ ପାଞ୍ଚଟା ମିଠା ଅର୍ଡର୍ ଦେବେ କେତେ ହେଲା କହିକି ବିଲ୍ଟା ବି ଦେଇଦେବେ ଆଉ ଖାଇବା ସହିତ ଆଉ ହଉ ତା'ହଲେ ରହୁଛି